ମୁଁ ଭାରତ ଦେଶର ଓଡ଼ିଶା ରାଜ୍ୟର ଅଧିବାସୀ ଅଟେ ମୁଁ ଓଡ଼ିଆ ମୁଁ ଓଡ଼ିଆ ବୋଲି ନିଜକୁ ବହୁତ ଗର୍ବ ଅନୁଭବ କରେ ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନରେ ଗଣିବ ଅଜ୍ଞାନ ରହିବେ କାହିଁ ତେଣୁ ଆମର ଓଡ଼ିଆଭାଷାକୁ ଆମେ ସମ୍ମାନ ଦେବା ଉଚିତ୍ ଏବଂ ଓଡ଼ିଆଭାଷା ସାରା ସାରା ବିଶ୍ୱରେ ପ୍ରଚଳିତ ହେବା ମୋର ଆମର ଲକ୍ଷ୍ୟ ସମସ୍ତର ଏହା ଲକ୍ଷ୍ୟ ରହିବା ମଧ୍ୟ ଉଚିତ୍ ତେଣୁ ଆମେ ବର୍ତ୍ତମାନ ଯେ ଆମେ ଯେପରି ବର୍ତ୍ତମାନ ଓଡ଼ିଆ ହଉ ଇଙ୍ଗ୍ରାଜି ବା ହିନ୍ଦୀ ଆମେ ଫାଷ୍ଟଲି କହିପାରୁଛେ ହିନ୍ଦୀ କ୍ଲିଅରଲି କହିପାରୁଛେ ହିନ୍ଦୀ ବର୍ତ୍ତମାନ ସେହିଭଳିଆ ଆମର ସମସ୍ତଙ୍କ ଲକ୍ଷ୍ୟ ରହିବା ଉଚିତ୍ ଯେ ସମଗ୍ର ଭାରତରେ ପ୍ରଥମେ ଆମ ଜିଲ୍ଲାରେ ତାପରେ ସମଗ୍ର ଓଡ଼ିଶାରେ ଓଡ଼ିଶା ବାହାରେ ସମଗ୍ର ଦେଶରେ ଆମେ ଯେମିତି ସମସ୍ତଙ୍କ ମୁହଁରେ ଓଡ଼ିଆ କ୍ଲିଅରଲି ସମସ୍ତେ ଯଦି କହିପାରିବେ ଅତିସୁନ୍ଦର ଭାବରେ ଯଦି କହିପାରୁଥିବେ ତାହା ସମସ୍ତଙ୍କ ଲକ୍ଷ୍ୟ ରହିବା ଉଚିତ୍ ଆଉ ଇଙ୍ଗ୍ରାଜି ଭଳିଆ ପ୍ରତେକଦିନି ପ୍ରତ୍ୟେକ କଥାରେ ଆମେ ଇଙ୍ଗ୍ରାଜି ୱାର୍ଡ଼ ଲଗାଇ ସେଇଭଳିଆ ସମସ୍ତଙ୍କ ମୁହଁରେ ଯେମିତି ସବୁ ଓଡ଼ିଆ ପାଇଁ ଏପରି କରାଯାଉ ତେଣୁ ଆମର କଥାରେ ଅଛି ଉଚ୍ଚ ହବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ତେଣୁ ସମସ୍ତେ ଆମର ମାତୃଭାଷାକୁ ଓଡ଼ିଆକୁ ସମଗ୍ର ଭାରତରେ ବ୍ୟବହାର କରିବା ଯେପରି ବର୍ତ୍ତମାନ ଇଙ୍ଗ୍ରାଜି ହିନ୍ଦୀ ସବୁଥିରେ ବ୍ୟବହାର ଚାଲିଛି ସେଇଭଳିଆ ସମସ୍ତଙ୍କର ମୁହଁରେ ଶୁଦ୍ଧ ଓଡ଼ିଆର ବ୍ୟବହାର ଯେମିତି ହୁଏ ତାହା ଆମ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ୍